ଓଡ଼ିଆ ହେଉଛି ଆମ ମାତୃଭାଷା ଏ ଭାଷାକୁ ବ୍ୟବହାର କରି ଦେଶ ବିଦେଶରେ ଆମେ କୃତିତ୍ଵ ଅର୍ଜନ କରିଛୁ ଏହି ଭାଷାକୁ ନେଇ ଆମର ଗର୍ବ ଏହି ଭାଷାରେ ଆମେ ପ୍ରାଥମିକ ଶିକ୍ଷତା ହାସଲ କରିଛୁ ଏହି ଭାଷା ଦ୍ଵାରା ଆମେ ଆମର ଭାବନାକୁ ପ୍ରକାଶ କରୁ ଏବଂ

ବହୁତ କିଛି ଜାଣିପାରୁଛୁ ଆମ ଦୈନିକ ଦିନ ଜୀବନରେ ଆମେ ଓଡ଼ିଆ ଭାଷାକୁ ପ୍ରୟୋଗ କରୁଛୁ ଏହା ଏକ ଶୁଦ୍ଧ ଭାଷା ଯାହା ଦ୍ଵାରା ଆମେ ବିଭିନ୍ନ କାରଣରୁ ଜ୍ଞାନ ଆହରଣ କରୁଛୁ